ହଁ କ'ଣ କରୁଛୁ ଆଉ ଚାଷ କେମିତି ଚାଲିଛି ହଉ ବିହନ ପକାଇନୁ କି ସାର ପକାଇନୁ ପକାଇଲେ ସିନା ପୋକ ସବୁ ମରିବେ ଆଉ ତୁ ଯଦି ନ ପକେଇକି ବସିବୁ ଘରେ ଆଉ ସେମିତି କେମିତି ହେବ ବିହନ ସାର ସବୁ ପକାଇଁକି ଇଏ କରିବୁନା ଆଉ ବିଲକୁ ଡେଲି ଡେଲି ଜଗା ରଖା କରିବୁନା ଆଉ ଦେଖିବୁ ଗାଈ ଫାଇ ଖାଉଛନ୍ତି କି କ'ଣ ମାଙ୍କଡ଼ ଖାଉଥିବେ ହଉ ମୁଁ ହଉ ମୁଁ ଯିବି ଗଲା ପରେ ମୁଁ ତୋତେ କହିବି ସାର କେମିତି ଦିଆହେବ ଆଉ ବିଲ ସବୁବେଳେ ଜଗି ରଖି ଇଏ କରୁଥିବୁ ମୁଁ ମାଙ୍କଡ଼ ବାଡ଼ ବୁଲାଉନୁ କି ବାଡ଼ ବୁଲାଇବୁ ନା ଆଉ ମାଙ୍କଡ଼ ପଶି ଯାଉଥିବେ ଷଣ୍ଢ ଗାଈ ଫାଇ ସବୁ ଆସୁଥିବେ ଆଉ ଶୁଣୁ ଆମ ମୋ ପାଖରେ କଣ୍ଟା ଜାଲି ଅଛି ମୁଁ ନେଇକି ଯିବି ଏବେ ଯିବି ତିନ ଚାରିଦିନ ପରେ ଯିବି କଣ୍ଟା ଜାଲି ନେଇକି ଯିବି ଆମେ ଦୁଇ ଜଣ ବାଉଁଶ ହାଣିକି ରଖିଥିବୁ ମୁଁ ନେଇକି ଗଲା ପରେ ଆମେ ଜାଲି ତକ ମିଶିକି ବୁଲାଇ ଦେବା ଆଉଁ ଆଉ କାହାକୁ ଗୋଟେ ଡାକିବୁ ଡାକିଲା ପରେ ଆମେ ଦୁଇଜଣ ଜାଲିଟା ଇଏ ହେବନା ଆମର ମାଙ୍କଡ଼ ଯେଉଁ ଗାଈ ଷଣ୍ଢ ଯେଉଁ ଯେଉଁ ପଶୁଛନ୍ତି ସେମାନେ ଆଉ ପଶି ପାରିବେନି ଫସଲଟା ବି ଟିକେ ଆଉ ଭଲ ବି ରହିବ ଫସଲ କିଛି ବ୍ୟସ୍ତ ହଅନା ତାଙ୍କ ଦୁଇଜଣଙ୍କ ଯାହା ଖର୍ଚ୍ଚ ହେବ ତୁ ନ ଦେଲେ ନାହିଁ ମୁଁ ସବୁ ଦେଇଁଦେବି ହେଲା ଆଉ ଖର୍ଚ୍ଚଟା ଆମେ ଧାନ ଭଲକି ଦେଖେ କଟାକଟି କଲେ ଆଉ ସିଆଡ଼େ ସବୁ ଧାନ ରେଟ୍ କ'ଣ ରହୁଛି ଆମର ହ ହଉ ତୁ ବ୍ୟସ୍ତ ହନା ମୁଁ ଗଲେ ଆମେ କଥା ହେବା ମୁଁ ଫୋନ୍ ରଖୁଛି ମୁଁ ଗୋଟେ କାମରେ ଅର୍ଜେଣ୍ଟ୍ ଅଛି ତ ଯିବି ମୁଁ ଗଲେ ଫୋନ୍ କରିବି ଆଉ ହଉ ରଖୁଛି ହାଁ